ଆପଣ କେବେ ବଗିଚାରେ ଫଳ ଏବଂ ପନିପରିବା ବଢ଼େଇବାକୁ ଚେଷ୍ଟା କରଛନ୍ତି କି ଅଭିଜ୍ଞତାରୁ କ'ଣ ଶିଖିଛନ୍ତି ଗଛ ଲଗେଇଛି ପନିପରିବାଠୁ ଆରମ୍ଭ କରି ଗଛ ପତ୍ରକୁ ଲଗେଇବାକୁ ଭଲ ପାଏ ଆଉ ଲଗେଇଛି ତାଫଳ ମଧ୍ୟ ଖାଉଛିି ଗଛକୁ କେଉଁ ସାର ଦେଲେ ପ୍ରଡ଼କ୍ଟ ସାର କିମ୍ବା ଖତ ଦେଲେ ସେ ଗଛ ଭଲ ବଢ଼ିବ ତା ବିଷୟରେ ମତେ ଜଣା ଆଉ ମୁଁ ସବୁବେଳେ ଗଛକୁ ଯତ୍ନ ନିଏ ବିଭିନ୍ନ ଗଛ ଫୁଲଠାରୁ ଆରମ୍ଭ କରି ଫଳମୂଳ ଯାହା ଅଙ୍ଗୁର ସେଗୁଡ଼ାକ ମୁଁ ଲଗାଏ ଆଉ ତାର ଯତ୍ନ ବି ନିଏ ପାଣି ଦେଇ ସାର ଦେଇ ଖତ ଦେଇ ବିଭିନ୍ନ ତାର ଚେର ଯଦି ଦେଖାା ଯାଉଥିବ ତାକୁ ମାଟି ଘୋଡ଼େଇକି ବହୁତ ଯତ୍ନ ନିଏ ଆଉ ଯତ୍ନ ନେବା ଦ୍ୱାରା ସେ ଗଛରୁ ଉର୍ବରତା ବଢ଼ିଥାଏ ଆଉ ଫଳ ମଧ୍ୟ ଭଲ ଫଳିଥାଏ କରିବା ଦ୍ୱାରା ଗଛର ଭଲ ବଢ଼େ ଆମକୁ ଫଳ ଯୋଗେଇ ଦେଇଥାଏ ପନିପରିବାଠୁ ଆରମ୍ଭ କରି ବିଭିନ୍ନ ମୁଁ ସମୟକୁ ଦେଖିକି ଯେହେତୁ ପାଠ ପଢ଼ୁଛିି ପାଠ ପଢ଼ିବାଠୁ ପାଠ ପଢ଼ିବା ସମୟରେ ମଧ୍ୟ ହଷ୍ଟେଲ୍ଠୁ ଆରମ୍ଭ କରି ଘରେ ଯେବେ ଯାଏ ମୁଁ ଗଛ ଲଗାଏ ପାଣି ଦିଏ ବିଭିନ୍ନ ଗଛ ଅଙ୍ଗୁର ଗଛ କମଳା ଗଛ ଆମ୍ବ ପଣସ ସବୁ ଗଛରେ ମୁଁ ଯତ୍ନ ନିଏ ଆପେଲ୍ ଗଛ

ଏମିତି ଭଲ ଫଳିବ ଭଲ ଗଛ ହବ କେଉଁ ଟାଇମ୍ରେ ପାଣି ଦେବାଟା କେଉଁ ଟାଇମ୍ରେ ସାର ଦେବାଟା ସେଇଟା ମୁଁ ୟୁଟ୍ୟୁବ୍ ଗୁଗୁଲ୍ ଦେଖିକି ଜାଣିଛି ଆଉ ବାପା ମାଆ ମତେ ଶିଖିେଇଛନ୍ତି ଏଇ ଟାଇମ୍ରେ ଏଇଟା କରିବୁ ବୋଲିକି ତ ମୁଁ ଗଛ ପାଣି ଦେବା ଆଉ ଚାଷ କରିବାକୁ ଭଲ ପାଏ ହାଇସ୍କୁଲ୍ଠୁ ଆରମ୍ଭ କରି କଲେଜ୍ରେ ମଧ୍ୟ ଏବଂ ଘରେ କଲେଜ୍ ସରିଲା ପରେ ଘରେ ଆସିକି ଯତ୍ନ ନେଉଛି ଗଛ ପତ୍ରର ଗଛ ଯଦି ବଢ଼ିଥିବ ତା'ହେଲେ ମଣିଷ କୁ ସେ ସୁରକ୍ଷା ଦିଏ ଆଜିକା ଦୁନିଆରେ ଗ୍ଲୋବାଲ୍ ୱାର୍ମିଂ ବହୁତ ହେଉଛି ତ ସେଇଟାକୁ ଆମେ କେମିତି ରକ୍ଷା ପାଇବା ସେ ଗଛ ଆମକୁ ଯୋଗେଇ ଦେଇଥାଏ ଗଛଠାରୁ ଆମେ ରକ୍ଷା ପାଉ ଛାଇ ପାଉ ଫଳ ପାଉ ସେଇଠାକୁ ଆମେ ଲକ୍ଷ୍ୟ କରି ପର ପିଢ଼ି ପାଇଁ ଆମେ ବଞ୍ଚେଇ ରଖିବା ଗଛ ଥିଲେ ମଣିଷ ଜୀବନ ଥାଏ ସେଇଟା କେମିତି ବଞ୍ଚି ରହିବ ଓ ଆଗକୁ ତା'ର ସେ ଯତ୍ନର ସହିତ ଲୋକମାନଙ୍କର ସେବା କରିବୁ ତା ବିଷୟରେ ଆମ ଅଧିକ ଧ୍ୟାନ ଦେବା ଉଚିତ୍

ନିମ୍ବ ଗଛ ବେଲ ଗଛ ବରଗଛ ଏଗୁଡ଼ାକ ଠାରୁ ବିଭିନ୍ନ ଔଷଧୀୟ ମାନେ ପାଇଥାଉ ଏମିତି କିଛି ଗଛ ନାହିଁ ଯେ ଆମେ କେଉଁଟା ଗଛରୁ ଆମେ ଔଷଧୀୟ ଗୁଣ ପାଇ ନଥାଉ ଗଛର କିଛି ନା କିଛି ଔଷଧୀୟ ଗୁଣଥାଏ ତାକୁ ଆମେ କେମିତି ଯତ୍ନ ନେବା ତା ବିଷୟରେ ଅଧିକ ଆମେ ଆମ ଘରର ମୁରବିଙ୍କ ଠାରୁ ଶିଖିବା ଦେନ୍ ତାଙ୍କ ଠାରୁ ଯଦି କିଛି ଜ୍ଞାନର ଅଭାବ ଥାଏ ବା ସେମାନଙ୍କର ଅଭିଜ୍ଞତା ଯଦି କମ୍ ଥାଏ ତା'ହେଲେ ଆମେ ଗୁଗୁଲ୍ କି ଆମ ପଡ଼ୋଶୀଙ୍କ ଠାରୁ କିମ୍ବା ଆମ ସ୍କୁଲ୍ ସାର୍ ମ୍ୟାମ୍ଙ୍କ ଠାରୁ ଶିକ୍ଷା ପାଇବା ଉଚିତ୍